ମୁଁ ଗୋଟିଏ ବିପିଏଲ ଟିଭି କିଣିଛି ଯେଉଁଟାକି ଆଜକୁ ଦଶ ବର୍ଷ ତଳେ ତା'ର ଦାମ ଆଠହଜାର ପାଞ୍ଚଶହ ଟଙ୍କା ଦେଇଥିଲି କିନ୍ତୁ ଆଜି ପର୍ଯ୍ୟନ୍ତ ପିକ୍ଚର ବହୁତ କ୍ଳିଅର ଦିଶୁଛି ଟୋନ ମଧ୍ୟ ବହୁତ ଭଲ ଏପର୍ଯ୍ୟନ୍ତ କୌଣସି ମେକାନିକ୍ ପାଖକୁ ନେଇନାହିଁ କି ମୋ ଟିଭି ଆଜି ପର୍ଯ୍ୟନ୍ତ ଖରାପ ହୋଇନାହିଁ